ହ୍ୟାଲୋ ସାହୁବାବୁ ନମ ସାହୁବାବୁ ନମସ୍କାର ଖୋଲା ଦୋକାନ ଦୋକାନ ଖୋଲା ଅଛି କି ନାହିଁ ଯେଉଁ ପିଲା ଗୁଡ଼ାକ ଯେଉଁ ଦେଉଛନ୍ତି ସେମାନେ ସବୁ ଅଛନ୍ତି ତ ଆଉ ତମ ଦେହପାହା ଭଲ ଅଛି ଆଉ ଟିକେ ଟିକେ ଅଛି ଗୋଟେ ପୁଅର ନିର୍ବନ୍ଧ ଅଛି ଆଉ ଟିକେ ଦରକାର ଥିଲା ଟିକେ ଭଲ ଚାଉଳ କ'ଣ କ'ଣ ଭଲ ଚାଉଳ ଅଛି ଟିକେ କହିଲେ ଅରୁଆ କଣ ଅଛି ଉଷୁନା କେତେ ପ୍ରକାର କଣ ଅଛି ଭଲ ଟିକେ ହବ କମ୍ ଟିକେ ହବ ସୁନ୍ଦର ଟିକେ ଲାଗୁଥିବ ଭଲ ଲାଗୁଥିବ ଟିକେ ହଁ ଯେ କ'ଣ ଖୋଜିକି କହୁନାହାଁନ୍ତି ଟିକେ ଲମ୍ବା ଲମ୍ବା ଧଳାଧଳା ହୋଇକି ଯେଉଁ ଚାଉଳଟା ସେଇଟା

ହଉ ଆଉ ଆମକୁ କେତେ ଟଙ୍କା କ'ଣ କମ୍ ରେଟ୍ ଟିକେ ପଡ଼ିବ ଟିକେ କହିବେ ଆଉ ସେ ଯେଉଁ ଅଛି ଆ ଆନନ୍ଦ ଆନନ୍ଦ ଅଛି କି ନାହିଁ ତାକୁ କହିବେ ଟିକେ ନାକୁ ସାମ୍ପୁଲ ଧରିକି ଆସିଲେ ଟିକେ ନାକୁ ଯାହା ରଖନ୍ତି ଆଉ ଏ ଯେଉଁ ରେଟ୍ ଟା ଟିକେ କହୁନାହାଁନ୍ତି

ଆଉ ସୀତା ସୀତାଭୋଗ ହଁ ସୀତାଭୋଗ ଚାଉଳଟା କେତେ ଟଙ୍କା କହିଲେ ଅଛି ଅରୁଆର

ସତୁରି ଅଶି ଟଙ୍କା ଅଛି ନାଇଁ କି ଆଉ ଟିକେ ଆମ ପାଇଁ ଟିକେ କିଛି କମ୍ ଫମ୍ ହେବ କି ନାହିଁ ଫୋନ୍ ରେ କଥା ହେଇଯିବି ଫୋନ୍ ରେ କଥା ହେଲେ ମୁଁ ଆମ ସକାଳୁ ଟୋକା କୁ ପଠେଇଦେବି ସିଏ ଯାଇକି ଆଣିକି ପଳେଇ ଆସିବା ଆଉ ଫୋନ୍ ପେ' କରିଦେବି ଆଉ ହଉ ଆଉ ଉଷୁନା ଚାଉଳ କେତେ ପ୍ରକାର କ'ଣ ଅଛି ମୋଟାଟା ଆଉ ମୋଟା ଚାଉଳଟା କେତେ ଟଙ୍କା ଏଇ ଆମର ଯେଉଁ ଯେଉଁ ମାନେ ଘରେ କାମ କରୁଛନ୍ତି ତାଙ୍କୁ ତ ଆଉ ଭଲ ଭଲ ଦାମିକିଆ ଚାଉଳ ଖାଇବାକୁ ଦେଇପାରିବାନି ନା ଆଉ

ହଁ ଆମର ତ ଦୁଇ ଟଙ୍କିଆ ଚାଉଳ ନୁହଁନା ଆମର ତ ଦୁଇ ଟଙ୍କିଆ ଚାଉଳ ନୁହଁ ନା ଏଟା କିଣା ଚାଉଳ ଯେଉଁମାନେ କାମ କରୁଛନ୍ତି ସେଇମାନଙ୍କୁ ଦେଇପାରିବନି ଆଉ ଦାମିକିଆ ଚାଉଳ ଖାଇବାକୁ ନାଇଁ କୋଡ଼ିଏ ଟଙ୍କିଆ ବି ପଚିଶ ଟଙ୍କିଆ ଚାଉଳ ଯଦି ହେବ ସେ ଯେଉଁ ମାନେ କାମ କରୁଛନ୍ତି ସେଇମାନଙ୍କୁ ଦେଇଦେବା ଆଉ ଯଦି ଦାମିକିଆ ଏଇ ଚାଷୀ କାମ କରୁଛି ତାକୁ ତ ପୁଣି ଦିଆହବ ଆଉ ରୋଷେଇ ବାସ ଯିଏ କରୁଛି ତାକୁ ଦିଆହବ ହଉ ଆଉ ତାହେଲେ ଫାଇନାଲ୍ ରେଟ୍ଟା ଟିକେ କରିଦିଅନ୍ତୁ ଆଉ ରେଟ୍ଟା କରିଦେଲେ ମୁଁ ପଠେଇ ଦଉଛି ଆଡ଼ଭାନ୍ସ ପଠେଇଦେବି ଆଉ ଆଉ ଏବେ ରହିଲା ହଉ ହଉ ଏବେ ଅରୁଆ ଚାଉଳ ଅରୁଆ ଚାଉଳ ପଚିଶ କିଗ୍ରା ଆଉ ଖିରି ଚାଉଳ ଦଶ କିଗ୍ରା ଆଉ ବିରି ବିରିଆନି ଚାଉଳ ଦୁଇ କିଗ୍ରା ଦେଇଦିଅନ୍ତୁ ବିରିଆନୀ ଚାଉଳ ଦୁଇ କିଲୋ ଦେଇଦେବେ ଆଉ ଦେଇସାଇଲା ପରେ ଆଉ ଉଷୁନା ଚାଉଳଟା ଗୋଟେ ଦୁଇ ତିନି କୁଇଣ୍ଟାଲ୍ ଉଷୁନା ଚାଉଳ ଦେଇଦେବେ ଗୋଟିଏ ଭଲ ଉଷୁନା ଚାଉଳ ଦେବେ ହଉ ହଉ ହଉ ମୁଁ ଆପଣଙ୍କୁ ୱାଟସପ୍ କରିଦେଉଛି କ'ଣ କ'ଣ ଦରକାର ହଉ ରଖୁଛି ତାହେଲେ ମୋର ଗୋଟିଏ କଲ୍ ଆସିଲା